ହଁ ବାଲ୍ କାଟି ହେବାର ଥିଲା ଯେ ଆମର ହେୟାର୍ ଖୋଲା ହେଇଛି କେନ୍ତା କେନ୍ତା ଆମର ବାଲ୍ କାଟୁସନ୍ ଏନ୍ତା କି ଆମର ଷ୍ଟାଇଲ୍ ମାନେ କେନ୍ କେନ୍ଟା ଅଛି ଟିକେ କହ ତ ହଁ ହଁ ଆଉ କେନ୍ କେନ୍ଟା ଏନ୍ତା କି ଆମର ସେ ଯେନ୍ ଏନ୍ତା କି ଆମର ଯେମ୍ତି ମେସିନ୍ରେ ଯେନ୍ କାଟୁସନ୍ତି ବାଲ୍ ବୋଲେ ହେଇଟା କାଟୁଛନ୍ତି କେ ଏନ୍ତା ଏନ୍ତା କି ଆମର୍ ମୁଣ୍ଡ୍ ମସାଜ୍ ଆମର ଏଟା ବୋଲେ ଯେନ୍ ବାଲ୍ କାଟିଲେ ସେଟା ବି ଅଛି

ଏନ୍ତା କି ଆମର୍ ଆମ ଯେନ୍ ବାଲ୍ କେ ଆଇରନ୍ କରୁସନ୍ ଏଟା ବି ହେଇପାରିବା ଏନ୍ତା କି ଆମର ସେଟା କେତେ ପଡ଼ୁଛି କି ହଁ ହଁ ହଁ

ଏନ୍ତା କି ଏନ୍ତା ବାଲ୍ ଟିକେ ଆମର୍ ସିଧା ମୋତେ ହର୍ସ ଟାଇପର୍ ଯେନ୍ତା ଆମର ହନିସିଂ ଟାଇପର ଆମର ବାଲ୍ ହଁ ଉପର ଦେଖି ଆଇରନ୍ ମାରିକିରି ଯେନ୍ ଉପରେ ଯେନ୍ ଟେକସନ୍ ତରା ତରା କଟିବାର୍ ଅଛି ଆର୍ ଉପରକେ ସିଧା ସିଧା ଟେକବାର୍ ଅଛେ ଆଉ ହଁ ହଁ ସ୍ଲୋପିଂ କରିବାର୍ ଅଛି ଆଗ୍କେ ଯେନ୍ତା ଆମର ପୁରା ସେନ୍ତା କଟିବାର୍ ଅଛି ହଁ ହଁ ବୋଲେ ହେଟା କେନ୍ତା କେନ୍ତା କେତେ ପଇସା ଲାଗ୍ବା କାଟିବାର୍କେ ଏନ୍ତା ଆଜ୍ଞା ଏନ୍ତା ହେ ଏନ୍ତା ହେ ନାଇଁ ଯେ ଆଉ ଆମର୍ କହୁଥିନି କି ଟିକେ ଆର୍ ଟିକେ ଜଲ୍ଦି ଯଦି କାମ୍ ଟିକେ ହେତା ତ ମୋର କାମ୍ ଅଛି

ଏନ୍ତା ଆଜ୍ଞା ହଁ ହଁ ବୋଲେ ତିନଟା ଅଛି କେତେବେଳେ ହବ କି ବୋଲେ ମୁଇଁ ଯେଉଁ ନମ୍ବର୍ ରଖିଦିଅ ବାଲ୍ କାଟକେ ହଉ ହଉ ଆର ରହୁଛି ଯାଉଛି